ମ୍ୟାଡ଼ମ୍ ମୁଁ ଆପଣଙ୍କୁ କହିବାକୁ ଚାହୁଁଥିଲି କି ମୋର ଗୋଟେ ବଡ଼ ରୋଷେଇ ହେବାର ଅଛି ଆଉ ସେ ରୋଷେଇରେ ମୋର ବହୁ ଶହେ ଜଣ ଖାଇବେ ତ ସେଥିପାଇଁ ମୁଁ ପରିବା ଆଣିବାକୁ ଚାହୁଁଛି ଆପଣଙ୍କ ଦୋକାନରୁ ଆଉ ଆପଣଙ୍କର ମୁଁ ଯଦି ବହୁତସାରା ପରିବା ନେବି ଆପଣଙ୍କର କ'ଣ ଦର ଦାମ୍ ଟିକିଏ କମ୍ ରହିକି ମୋତେ ଦେବେ କି ମାଟିଆଳୁ ଟିକେ ଶୁଣନ୍ତୁ ଯେଉଁ ମାଟିଆଳୁ ରହୁଛି ଆମର ବୋଇତାଳୁ ରହୁଛି ବୋଇତାଳୁ ମାଟିଆଳୁ ମୋତେ ଟିକିଏ ଅଧିକ ଦରକାରେ ଆଉ ମାଟିଆଳୁର କେତେ କ'ଣ ରହୁଛି ତା'ର ଦାମ୍ କେତେ ରହୁଛି ମାଟିଆଳୁର କିଲୋ ପିଛା କେତେ ଆଉ ଯେଉଁଟା ସଢ଼ି ଯାଇଥିବ ଯେଉଁଟା ବାସି ବାସି ହୋଇଥିବ ସେଇ ପରିବା ରେଟ୍ କୁହ ଆଉ ଯେଉଁଟା ଆମର ରହୁଛି ପୋଟଳ ହେଉ କି ଜହ୍ନି ଭେଣ୍ଡି କଲରା ଆଳୁ ସବୁ ପରିବା ମୁଁ ନେବାକୁ ଚାହୁଁଛି କେଉଁଟା ଯେଉଁଟା ସଜ ପରିବାର କେତେ ଟଙ୍କା ରହୁଛି ପୋଟଳ କୁହ ଆଉ ଯେଉଁଟା ବାସି ହୋଇଯାଇଛି ତା'ର ପୋଟଳ ରେଟ୍ କୁହ ମୁଁ ମାଟିଆଳୁ ପାଞ୍ଚ ପାଞ୍ଚରୁ ଛଅ କେ ଜି ନେବାକୁ ଚାହୁଁଛି ବୋଇତାଳୁ ଦର କେଜିକୁ କୋଡ଼ିଏ ଟଙ୍କା ହେଲେ ଆମର ଯଦି ମୁଁ ଟିକିଏ ଅଧିକ ନେବି ଦଶ କିଲୋ ପନ୍ଦର କିଲୋ ନେବାକୁ ଚାହୁଁଛି ତା'ହେଲେ ଟିକିଏ କମ୍ ହୋଇପାରିବନି ତା'ହେଲେ ଯେଉଁ ଯେଉଁ ବିଲାତି ରହୁଛି ସଜ ବିଲାତି କଞ୍ଚା କଞ୍ଚା ବିଲାତି ଦେଖିକି ମୋତେ ଟିକିଏ କଞ୍ଚା ବିଲାତି ଅଧିକ ଦେବେ ଆଉ ଯେଉଁ ରହୁଛି ଯେଉଁଟା ସଢ଼ି ଯାଇଥିବା ବ୍ୟବହାର କରି ହେବନି ଦିନେ ଦୁଇ ଦିନ ବ୍ୟବହାର କରିହେବ ସେହି ବିଲାତିର ରେଟ୍ଟା ଟିକିଏ କୁହନ୍ତୁ ଆଜ୍ଞା ଆଉ ଛୁଇଁ କେମିତି ସଜନା ଛୁଇଁ ଯେଉଁ ଅଛି ସଜନା ଛୁଇଁ କେମିତି ଦେଉଛନ୍ତି ଆଉ ଝୁଡ଼ଙ୍ଗବିଡ଼ା ହିସାବରେ ପଇସା ଦେଉଛନ୍ତି ନା କେ ଜି ହିସାବରେ ପଇସା ଦେଉଛନ୍ତି ଝୁଡ଼ଙ୍ଗଟା ଚାଳିଶ ଟଙ୍କା ଆଉ ଯଦି ସଜ ଝୁଡ଼ଙ୍ଗ ଝୁଡ଼ଙ୍ଗ ନା ଯେଉଁଟା ବାସି ଝୁଡ଼ଙ୍ଗ ଆଉ କଲରା କେତେ କେ ଜି ରହୁଛି କେଜିକୁ କେତେ ଟଙ୍କା କଲରା କଲରା କେଜିଟା ଷାଠିଏ ଟଙ୍କା ଯଦି ଆମେ କିଛି କ'ଣ ପୁରା ସଜ କଲରା ଆପଣ ଏତେ ରେଟ୍ କହୁଛନ୍ତି ମୁଁ ଏତେ ଜିନିଷ ନେବି ଆପଣ ଟିକିଏ କମ୍ କରିକି କହିବେ ନା ଆଉ ଆଳୁ କେ ଜି କେତେ ରହୁଛି ଛୋଟ ଆଳୁ ନା ବଡ଼ ଆଳୁ ଛୋଟ ଆଳୁ ସେଇ ସେଇ ଏକା ଏକା ଦାମ୍ ନା ଅଲଗା ଅଲଗା କିଛି ରହୁଛି ଛୋଟ ଆଳୁ ଅଧିକ ଛୋଟ ମିଡ଼ିଲ୍ର ଅଧିକ ରହୁଛି ନା କମ୍ କେତେ ଦାମ୍ କୁହନ୍ତୁ ମୁଁ ସେଇ ହିସାବରେ ମୁଁ ତ ବଡ଼ ଆଳୁ ନେବି ଆଉ ବାଇଗଣ କେ ଜି କେତେ ରହୁଛି ସଜ ବାଇଗଣ ନା ସଜ ବାଇଗଣ କେ ଜି ଷାଠିଏ ଟଙ୍କା ଜହ୍ନି ଜହ୍ନି କେ ଜି କେତେ ରହୁଛି ଆଉ ଆପଣଙ୍କର କିଛି ଅଛି ଯଦି ଆମେ ଯିବୁ ଦୋକାନକୁ ଆଣିବା ପାଇଁ ଆଜ୍ଞା